ମୁଁ ଓଡ଼ିଆ ବୋଲି ନିଜୁକୁ ଗର୍ବ ଅନୁଭବ କରୁଚି କାରଣ ଆମ ଓଡ଼ିଆର ସାହିତ୍ୟ କବିତା ଆମ ଓଡ଼ିଆ ଭାଷା ସବୁଠାରୁ ଭଲ ଏଇ ଆମ ଓଡ଼ିଆ ସାହିତ୍ୟ କବିତା ପାଇଁ ଅନେକ ଶ୍ରେଷ୍ଠ କବି ଲେଖକ ଗାଳ୍ପିକ ସାହିତ୍ୟିକ ସବୁ ପୁରସ୍କାର ପାଇଛନ୍ତି ତେଣୁ ଆମେ ଓଡ଼ିଆ ଆମ ଓଡ଼ିଆ ଭାଷା ସାହିତ୍ୟକୁ ଆମେ ଭଲ ପାଇବା ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ପ୍ରଥମେ ନିଜ ମାତୃଭାଷାକୁ ଆମେ ଧ୍ୟାନ ଦେବା ସମସ୍ତେ ଯେମିତି ଓଡ଼ିଆ ପଢ଼ିପାରିବେ ସେଥିପ୍ରତି ଦୃଷ୍ଟି ଦେବା ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଆମେ ଭାରି ବଢ଼ିଆ